ହଁ ଭାଇ ଆପଣ ଆପଣଙ୍କ ପାଖରେ କେଉଁ କେଉଁ ଆଇଟମ୍ ରହିଛି ଓ ମିଠା କ'ଣ କ'ଣ ରହିଛି ଓ ସବୁ ସିଙ୍ଗଡ଼ା କେତେ ଆଉ ବରା ଦୁଇଟାକୁ କେତେ ଆଳୁଚପ ଓ ସବୁଥିରୁ ଗୋଟେ ଗୋଟେ ନେଲେ କେତେ ହବ ଆଳୁଚପରୁ ଗୋଟିଏ ପନ୍ଦର ଟଙ୍କା ନାଁ ଆଉ ବରା ଗୋଟିଏ ପନ୍ଦର ଟଙ୍କା

ତା'ହେଲେ ମୋତେ ବରା ସିଙ୍ଗଡ଼ା ଆଳୁଚପ ଓ ମିଠା ଗୋଟେ କେତେ ମିଠା ଯେ ସବୁ ମିଠାର ଦାମ ପନ୍ଦର ଟଙ୍କା ନାଇଁ ମାନେ ଗୋଟିଏ ର ମୁଁ ନେବି ଗୋଲାପଜାମୁନ ମୁଁ ଚାରିଟା ପିସ୍ ନେବି ଚାରିଟା ପିସ୍ ନେଲେ ପଚିଶି ଟଙ୍କା ଆଉ ବରା ସିଙ୍ଗଡ଼ା ଆଳୁଚପ୍ ସବୁଥିରୁ ଦୁଇ ଦୁଇଟା ଟୋଟାଲ୍ କେତେ ହେଲା ତ ପଚାଶ ଲେଖାଏଁ ସେଇଥିପାଇଁ ଏବେ ମୋ ପାଖରେ ପଚାଶ ଟଙ୍କା ନାହିଁ ମୁଁ ଆପଣଙ୍କୁ ପରେ ଦେଇପାରିବି କି ନହେଲେ ଆପଣ ମୋ ଫୋନ୍ ନମ୍ୱର୍ଟା ରଖନ୍ତୁ ହଁ ସେଇଟା ବି ହେଇପାରିବ ଆଉ ଆପଣଙ୍କ ଦୋକାନ ପାଖରେ କେଉଁ କେଉଁ ଦୋକାନ ରହିଛି କି ଆଉ ଆପଣ ସବୁ ଜିନିଷ ପିଆଜି ରସୁଣ ଦଉଛନ୍ତି ସାଧା ଆପଣ ସବୁ ଜିନିଷ ମାନେ ଆ ବରା ଆଳୁଚପ ସିଙ୍ଗଡ଼ା ପିଆଜି ରସୁଣ ଦଉଛନ୍ତି ନାଁ ସାଧା ଆପଣ ସମସ୍ତଙ୍କୁ ସାଧା ଦଉଛନ୍ତି ନାଁ ମୋତେ ଖାଲି ଦଉଛନ୍ତି ହଉ ସାଧା ଆଉ ନନଭେଜ୍ର ରେଟ୍ ଏକା